ନାଇଁ ମୁଁ ଅକ୍ଚ୍ୟୁଆଲି ଚାହୁଁଥିଲି କ'ଣ କି ଆମର ଦଶ ପନ୍ଦର ଦିନ ଗୋଟେ ଗାଡ଼ି ଦରକାର ଥିଲା ନାଇଁ ନାଇଁ ବୋଲେରୋ ବୋଲେରୋ ଦରକାର ଥିଲା ନାଇନ୍ ସିଟ୍ ବାଲା ଆପଣଙ୍କର କେତେ କ'ଣ ନେଉଛନ୍ତି ମାନେ କ'ଣ ପର୍ ଡେ ପନ୍ଦରଶହ କିଲୋମିଟର୍ ଆପଣ ନେଉନାହାନ୍ତି ମନେକର ଧରନ୍ତୁ ଆମେ ଯିବୁ ଦିନକୁ ଶହେ କିଲୋମିଟର ଆପଣ କେମିତି କ'ଣ ପେମେଣ୍ଟ୍ ନେବେ ଆଚ୍ଛା ନାହିଁ ଦଶରେ ଗୋଟେ ତ ତେଲ ଦବୁ ଆପଣଙ୍କ ଯେଉଁ କହୁଛନ୍ତି ସେଇଟା ଗୋଟେ ଦବୁ ସେଇଟା ସମସ୍ତଙ୍କର ସମାନ ଦଶରୁ ମାନେ ଦଶ ଗୋଟେ ଲିଟରରେ ଦଶ କିଲୋମିଟର ସମସ୍ତଙ୍କର ସମାନ ନା ବାକି ଆପଣଙ୍କ ଯେଉଁ ଡେ ଚାର୍ଜଟା କ'ଣ କେମିତି କ'ଣ ରହିବ ନାଇଁ ନାଇଁ ଆମେ ଅକ୍ଚ୍ୟୁଆଲି ସାହୁ ଟ୍ରାଭେଲସ୍ରୁ ବୁଝୁଥିଲୁ ଯେ ତାଙ୍କର ସେଇ ସେମ୍ ସେମ୍ ବୋଲେରୋ ସେମ୍ ସିଟ୍ ତାଙ୍କର ସେ କହୁଥିଲେ ବାରଶହ ଟଙ୍କା ନେବେ ବୋଲି ବାରଶହ ଟଙ୍କା ପ୍ଲସ୍ ଦଶରେ ଏକ ତେଲ ନାହିଁ ସପୋଜ୍ ନାଇଁ ଆମର ଯେତେ କିଲୋମିଟର ଚାଲୁ ଆପଣତ ଫିକ୍ସ୍ ନେଲେ ଆମର ଆପଣ ଯଦି ଶହେ କିଲୋମିଟର ଯିବେ ଶହେ ହରଣ ଦଶ ଆପଣ ଯେତେ ଲିଟର ତେଲ ହବ ସେତିକି ଇନ୍ଟୁ ସେତିିକି ସେତିକି ଟଙ୍କା ଆମେ ଦବୁ

ମାନେ ଆମେ ସାର୍ ଦେଖନ୍ତୁ ଆମେ ଆମର ଏ ଦଶ ବାର ଦିନ ମାନେ ଦରକାର ଏଥରକ ସବୁବେଳେ ଗୋଟେ ସମ୍ପର୍କ ରହିଲେ କ'ଣ କି ଆପଣ ସହିତ ଭଲ ସମ୍ପର୍କ ଗୋଟେ ରହିଲେ ଆମେ ଯଦି କିଛି ରିହାତି ପାଉ ତ ବାରମ୍ବାର ଯେତେବେଳେ ଆମେ ଆସିବୁ ଆପଣଙ୍କୁକୁ ଆମେ ସବୁବେଳେ ସେଇଟା ଆପଣଙ୍କୁ ହିଁ ଖୋଜିବୁ କାହିଁକି ଜଣେ କଷ୍ଟମର୍ ଯଦି ସାଟିସ୍ଫାଡ଼୍ ପାଇଲା ତ ସବୁବେଳେ ଆପଣମାନଙ୍କୁ ହିଁ ଖୋଜିବ ନା ହେଇଟା ଗୋଟେ ଆପଣ କ'ଣ ଗୋଟେ ରିହାତି କରନ୍ତୁ ନାଇଁ ସିଏ ତ ବାର କହୁଛି ଆପଣ ତ ବାର କହୁଛନ୍ତି ଲାଭ ଆଉ ଗୋଟେ କିଛି କଲେ ଆମେ ଆପଣଙ୍କର ଯେତେବେଳେ ବି କାମ ହବ ଆମେ ଆପଣଙ୍କ ଗାଡ଼ି ହିଁ ନବୁ ଆପଣ ଟ୍ରାଭେଲ୍କୁ କଣ୍ଟାକ୍ଟ କରିବୁ ଆଚ୍ଛା ହଜାର ଟଙ୍କା ଫାଇନାଲ୍ ହେଲା ତ ଠିକ୍ ଅଛି ଠିକ୍ ଅଛି ସାର୍ ଠିକ୍ ଅଛି